ଓଡ଼ିଆରେ ସାଂସ୍କୃତିକ ଭାଷା ବହୁତ ପ୍ରଚଳିତ କାରଣ ଓଡ଼ିଶାର ଆମ ମାତୃଭାଷା ବହୁତ ପ୍ରଚଳିତ ଅଛି ତେଣୁକରି ଓଡ଼ିଶାର ସମ୍ବଲପୁରୀ ଫୋକ୍ ଡ୍ୟାନ୍ସ ମଧ୍ୟ ବହୁତ ଫେମସ୍ ଅଛି ଲୋକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି ଓଡ଼ିଶାର କଲଚର୍ ଆମ ସମ୍ବଲପୁରୀ କଲଚର୍କୁ ଓଡ଼ିଶାରେ ବହୁତ ଫେମସ୍ ଲୋକମାନଙ୍କ ଏଞ୍ଜୟମେଣ୍ଟ ପାଇଁ ମଧ୍ୟ ବହୁତ କିଛି କରୁଅଛି ସମ୍ବଲପୁରୀ ଫୋକ୍ ଡ୍ୟାନ୍ସ ଏବଂ ମୋ ଓଡ଼ିଶାର ଭାରତନାଟ୍ୟ ମଧ୍ୟ ବହୁତ ଫେମସ୍ ଅଛି ଲୋକମାନେ ଇଣ୍ଟରନ୍ୟାସନାଲ୍ ମାର୍କେଟରେ ମଧ୍ୟ ଯାଇକି ଭଲସେ ଡ୍ୟାନ୍ସ କରିକି ଲୋକମାନଙ୍କୁ ଶିଖାଉଛନ୍ତି ଲୋକ ମଧ୍ୟ ଜାଣିପାରୁଛନ୍ତି ଓଡ଼ିଶା ଫୋକ୍ ଡ୍ୟାନ୍ସ କ'ଣ ଓଡ଼ିଶା ଭାରତନାଟ୍ୟମ୍ କ'ଣ ଓଡ଼ିଶାରେ ତ ସମ୍ବଲପୁରୀ ସଙ୍ଗ୍ ବହୁତ ଆଜିକାଲି ଫେମସ୍ ଲୋକମାନଙ୍କର ପ୍ରିୟ ହେଇଛି ଆଜିକାଲି ଗୀତ ନୃତ୍ୟ ସବୁ ପ୍ରୋଗ୍ରାମ ଷ୍ଟେଜ ପ୍ରୋଗ୍ରାମ ହେଲେ ମଧ୍ୟ ସମ୍ବଲପୁରୀ ସଙ୍ଗ୍ ବାଜୁଥାଉଛି ପ୍ରୋଗ୍ରାମ ମଧ୍ୟ ଲୋକମାନେ ଏଣ୍ଟରଟେନମେଣ୍ଟ ପାଇଁ ମଧ୍ୟ ସମ୍ବଲପୁରୀ ସଙ୍ଗ୍ ବାଜୁଛି ଗୋଟି ପୁଅ ନାଚ ଆମ ପୁରୀର ଫେମସ୍ ଫେମସ୍ ଯାତ୍ରା ଗୋଟେ ସେଇଟା କଟକର ମଧ୍ୟ ବାଲିଯାତ୍ରା କଟକର ମଧ୍ୟ ବାଲିଯାତ୍ରା ହେଉଛି ଓଡ଼ିଶାର ବହୁତ ଫେମସ୍ ବହୁତ କିଛି ଅଛି ଓଡ଼ିଶାର ଫେମସ୍ ଫେମସ୍ ଗୀତ ସମ୍ବଲପୁରୀ ସଙ୍ଗ୍ ମଧ୍ୟ ଅଛି ସମ୍ବଲପୁରୀରେ